ଦୌଡ଼ିବା ଜଗିଙ୍ଗ୍ କରିବା ଇତ୍ୟାଦି ଭଳିଆ ମୁଁ ଶରୀରକୁ ସୁସ୍ଥ ରଖିବା ପାଇଁ ସବୁବେଳେ ପ୍ରୟାସ କରେ ଆଉ ମୋ ସ୍ୱାମୀଙ୍କ ସହିତ ସବୁ ଦିନ ମର୍ଣ୍ଣିଙ୍ଗ୍ ୱାକ୍ରେ ଯାଏ ସକାଳୁ ଆମ ପାଖ ପଡ଼ୋଶୀ ସ୍ତ୍ରୀ ଲୋକମାନଙ୍କ ସହିତ ଆମେ ପାର୍କ୍ ଯାଇଥାଉ ସେଠୁ ଫେରିଲା ବେଳେ ଗାଁ' ମନ୍ଦିରରେ ଫୁଲ ଦେଇକି ଆସିଥାଉ ତା'ପରେ ଫେରିଲା ପରେ ସେଇଠୁ ଆମେ ସମସ୍ତେ ଘରକୁ ଆସିକି ବ୍ୟାୟାମ କରିଥାଉ ଆଉ ମୋ ଶରୀରକୁ ସୁସ୍ଥ ରଖିବା ପାଇଁ ସବୁବେଳେ ସମୟ ପୂର୍ବରୁ ଖାଇଥାଏ ସଫିସିଏଣ୍ଟ୍ ପାଣି ମଧ୍ୟ ପିଇଥାଏ ତା'ପରେ ସନ୍ଧ୍ୟା ବେଳେ ମଧ୍ୟ ଯାଇଥାଏ ଚଲା ବୁଲା କରିବା ପାଇଁଁ ଆଉ ମୁଁ ପାର୍କରେ ଥିବା ସମସ୍ତ ସ୍ତ୍ରୀଲୋକମାନଙ୍କ ସହିତ କଥା ହେଇକି ଟାଇମ୍ ସ୍ପେଣ୍ଡ୍ କରିକି ଆସିଲେ ଭଲ ଲାଗେ ତ ସିଏ ବି ଗୋଟେ ମନ ଫୁର୍ତ୍ତି ଲାଗେ ଆଉ ସମୟରେ ସମୟରେ ଆମେ ଗ୍ରୀନ୍ ଟି ମଧ୍ୟ ପିଇଥାଉ ଦେହକୁ ସୁସ୍ଥ ରଖିବା ପାଇଁ ଇତ୍ୟାଦି କାମ କରିଥାଉ